ପିଲାମାନେ ମୋବାଇଲ୍ରେ ଖେଳୁଛନ୍ ଖେଳିବା ଲାଗି ଟାଇମ୍ ନାଇଁ ପାଇବା ଟାଇମ୍ ନ ଦେବା ଆଉ ଖେଳକୁଦରେ ଧ୍ୟାନ୍ ନ ଦେବା ପିଲାମାନଙ୍କୁ ଅଧିକ ଖେଲିବାର୍ ପାଇଁ ଆମରି ଗେମ୍ ଗେମ୍ମାନେ ଖେଳି ନ ପାର୍ବା ଆଉ ଖାଲି ଖେଳକୁଦରେ ସାହିତ୍ୟ କର୍ବାର ଲାଗି ଆମେ ମୋବାଇଲ୍ରେ ମୋବାଇଲ୍ ଦେବା ଲାଗି ଖେଳକୁଦ ନାଇଁ କରି ପାର୍ବା ଅର୍ ତାକୁ କେମିତି କିରି ମୋବାଇଲ୍ରେ ଛଡ଼ବାର ମୋବାଇଲ୍ ମୋବାଇଲ୍ ଛଡ଼ାବା ଲାଗି ଆମେ ଚେଷ୍ଟା କର୍ବାର୍ କଥା ଆଉ ଖେଲକୁଦ କେନ୍ତି କିରି ନାହିଁ ହେଇ ପାର୍ବାର ପିଲାମାନେ

ଆଧିକ ଖେଳ୍ବାର ଲାଗି ନାହିଁ ପାଇ ପାର୍ବା ଆଉ ମୋବାଇଲ୍ରେ ମୋବାଇଲ୍ ଯୋଗୁଁ କିଛି ଗେମ୍ ଖେଳି ନାହିଁ ପାର୍ବା ଆଉ ଅଧିକ ଖେଲ୍ବାର୍ ପାଇଁ ଖାଲି ମୋବାଇଲ୍ ଆମେ ଛଡ଼ାଇ କରି କିଛି ଗେମ୍ ଖେଲି ପାର୍ବା